ହଁ ତମ ସେପଟେ ବରା ଦୋକାନ ଦେବା

ଓହୋ ଆମ ଏଇ ପାଖେ ଲସ୍ରେ ଯିବ ରେଟ୍ ନାହିଁ ବେଶୀ ଆମ ଏଇନେ ଚାଉଳ ଶସ୍ତା ବିରି ଶସ୍ତା ଓହୋ ତୁମ ସେପାଖେ ଆମ ଏପାଖେ ଯାହା ହେଉଛି କି ଚାଉଳଟା ଶସ୍ତା ରହୁଛି ବିରିଟା ଶସ୍ତା ରହୁଛି ତେଲ ଗୁଡ଼ା ବି ଶସ୍ତା ଯେହେତୁ ତେଲଟା ଆମ ଏପଟେ ରେଟ୍ ରହୁଛି ତୁମ ସେପଟେ ତେଲ ଗୁଡ଼ା ଟିକେ କମ୍ ଶସ୍ତା ହୋଇଥିବ ଆଉ ହଁ ଆଉ କରିବା ବରା କରିବା ବରାର ସେମତି କେତେ ଆଇଟମ୍ କରିବା ସବୁ ମିଠା ପିଠା ବି ବନେଇବା ହଁ ଆମେ ମାର୍କେଟିଙ୍ଗ ବ୍ୟବସ୍ଥାଟା ବି ଟିକେ କରିବ କେମତି କେମତି ହେବା ଟିକେ ଗୋଟେଲୋକ ଚିହ୍ନା ଜଣା ତୁମକୁ କହୁଥିଲି ଆମ ସେପଟେ ଆଉ ବାଙ୍ଗଲୋରରେ କେହି ଚିହ୍ନା ପରିଚୟ ଆମ ନାହିଁ ତୁମ ସେପଟେ ସବୁ ଚିହ୍ନା ପରିଚୟ ବୋଲେ ସେ ବିଷୟରେ ଗୋଟେ କରିଦେବ ସେ ବିଷୟରେ ଗୋଟେ ଗୋଟେ କଥା ଆଗରୁ ଠିକ କରିଥିବ ସେ ବିଷୟରେ କହିଥିଲୁ ଲୋକମାନେ ଆମେ ଥିଲୁ ମୁଁ ତାଙ୍କ ପାଖକୁ ହିଁ ଆସିଲି ତୁମ ସେପଟେ ଚାଲେ କି ନାହିଁ ବରା ଫରା ହୁଁ ବରା ଫରା ସମସ୍ତେ ଖାଆନ୍ତି ନାହିଁ ସବୁ ବ୍ୟବସ୍ଥା ଟିକେ କରିବ ବ୍ୟବସ୍ଥା କରିଥିବ ଭଲସେ ଘର ଗୋଟେ ଦେଖିଥିବ ସେଠି ହୋଟେଲ୍ ଦେବା କିଚେନ୍ର ସବୁ ବ୍ୟବସ୍ଥା ଯେମତି ଭଲ ଥିବ ରୁମ୍ଟା ଯେମତି ଠିକ ଥିବ ସବୁ ଦେଖାଶୁଣା ସବୁ କରିଥିବ ଆଗରୁ ତୁମଆଡେ କାହାଣୀ କୁହ କେମିତି ବରା କେମତି ଚାଲିବ କି କେମିତି ଚାଲିବ ତୁମଆଡେ ଦେଖିକି ମୋତେ କହିବ ହଉ ଦିନେ ଆସିବ ଆମ ଆଡ଼େ ଆଉ ସେଦିନ ଯେମତି ଦେବା ବ୍ୟବସ୍ଥା କରିବା ଆଉ ସେନେଇ ମାର୍କେଟିଙ୍ଗ ବାଙ୍ଗଲୋରରେ ହିଁ ଦେବା ନା ଆମ ଲସ୍ ହେଉଛି ନା ସେଦିନ ଯାଇକି ଦେବା ଆସିବ ଆଁ ରଖୁଛି